ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ ବାରମାସରେ ତେର ପର୍ବ ପାଳନ କରାଯାଏ ଆମ ଅଞ୍ଚଳରେ ମଧ୍ୟ କିଛି ପର୍ବପର୍ବାଣି ଓ ଲୋକମାନେ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି ଯେମିତି କି ନୂଆଖାଇ ମାର୍ଗଶୀର ଗୁରୁବାର ଭାଇ ଜୁଇଁତିଆ ପୁଅ ଜୁଇଁତିଆ ପୁଷ ପୁନେଇଁ ଇତ୍ୟାଦି ନୂଆଖାଇ ପର୍ବରେ ନୂଆଧାନର କ୍ଷୀରି ପ୍ରସ୍ତୁତ କରାଯାଏ ମାର୍ଗଶୀର ଗୁରୁବାରରେ ଲକ୍ଷ୍ମୀଙ୍କଠାରେ ଦଶପ୍ରକାରର ଭୋଗ ଲାଗେ ସେଇଗୁଡ଼ିକ ହେଲା ଭାତ ଡାଲି ତରକାରି ପିଠା ଚକୁଳି ଆରିସା ପିଠା ମଣ୍ଡା କ୍ଷୀରି ଇତ୍ୟାଦି ପୁଷ ପୁନେଇଁ ଏକ କୃଷିଭିତ୍ତିକ ପର୍ବ ଏହି ପର୍ବରେ ପ୍ରତ୍ୟେକ ଘରେ ସନ୍ଧ୍ୟା ସମୟରେ ମଣ୍ଡାପିଠା ତିଆରି କରାଯାଏ